ଅବସର ପ୍ରପତିମାନଙ୍କର ପାଇଁ ଯେଉଁ ଆମର ଯୋଉ ଟିଭି ରହିଛି ଟିଭିରେ ଅନଲାଇନ୍ କାମ ଗୁଡ଼ାକ ସେମାନଙ୍କ ପାଇଁ ତାଙ୍କର ସମୟ ବିତିବା ପାଇଁ ଟିଭି ସ୍ମାର୍ଟଫୋନ ଏଇଗୁଡ଼ାକ ସବୁ ବହୁତ କାମ ଦେଉଛି ତାଙ୍କମାନଙ୍କ ପାଇଁ ସେମାନେ ଏଇ ଟେକ୍ନୋଲୋଜି ପାଇଁ ସେମାନେ ବହୁତ କିଛି ମାନେ ଘରେ ବସିକି ଭଜନ ବା କୀର୍ତ୍ତନ ଶୁଣି ପାରୁଛନ୍ତି ଟିଭି ମାଧ୍ୟମରେ ବା ଫୋନ ସ୍ମାର୍ଟଫୋନ ମାଧ୍ୟମରେ ନେଟ ନେଟବେଟିଂ ମାଧ୍ୟମରେ ଏଇଗା ସବୁ ଶୁଣି ପାରୁଛନ୍ତି ସେଥିପାଇଁ ତାଙ୍କମାନଙ୍କ ପାଇଁ ବି ଭଲଉଛେ କାରଣ ଆଜିକାଲି ସମୟରେ କାହାକୁ ସମୟର ଅଭାବ ସମକୁ କିନ୍ତୁ ସମୟର ଅଭାବ ହେତୁ ସେମାନେ ଯେଉଁ ଆମର ଯୋଉ ସ୍ମାର୍ଟଫୋନ ବା ଟିଭି ମାଧ୍ୟମରେ ସେମାନେ ବହୁତ କିଛି ଉପକୃତ ପାଉଛନ୍ତି ପିଲାମାନେ ବି ମଧ୍ୟ ମଧ୍ୟ ଏଇ ଜିନିଷଟି ଆମେ ଯଦି ଟିଭିଟି ଲଗେଇଲେ ସେମାନେ ଯେକୌଣସି ପୁରାଣ ଉପରେ ଲଗେଇଲେ ସେମାନେ ବି ବସିକି ତାଙ୍କ ମୁଣ୍ଡ ସ୍ଥିର କରିକି ସେମାନେ ଶୁଣି ପାରୁଛନ୍ତି ସେ ସ୍ମାର୍ଟ ଫୋନରେ ବି ଆପଣ ଯଦି କିଛି କୌଣସି ମାନେ ଧର୍ମ ବିଷୟରେ ଯଦି କିଛି ଆଲୋଚନା କରିବା ପାଇଁ ହଉଛି ସେଇଟା କଲାପରେ ବି ପିଲାମାନେ ଘରେ ବସିକି ବି ସେଇଟା ଶୁଣି ପାରୁଛନ୍ତି ତାଙ୍କୁ ଏମିତିର ସମୟ ପିଲାମାନଙ୍କ ପାଇଁ ନାହିଁ କିନ୍ତୁ ଏଇ ମାଧ୍ୟମରେ ପିଲାମାନଙ୍କ ପାଇଁ ବହୁତ ସମୟ ମିଳୁଛି ଓ ଆମର ଯୋଉ ଧାର୍ମାତ୍ମକ ଉପରେ ବହୁତ କିଛି ହଉଛି ଆଉ ଯୋଉ ଅବସରପ୍ରାପ୍ତି ମାନଙ୍କ ପାଇଁ ବହୁତ ଉପକୃତ ହଉଛି ତାଙ୍କର ସେମାନେ କୋଉଠୁ ଯାଇପାରୁନାହାନ୍ତି ଆସିପାରୁନାହାନ୍ତି କିନ୍ତୁ ଏଇ ମାଧ୍ୟମରେ ସେମାନେ ବ ସବୁ ଘରେ ବସିକି ସବୁ ଜିନିଷର ଉପଭୋଗ କରିପାରୁଛନ୍ତି ଏତିକିରେ ମୋର ବକ୍ତୃତା ସରୁଛି